ଭବିଷ୍ୟତରେ ଓଡ଼ିଶାରେ ମନୋରଞ୍ଜନ ଶିଳ୍ପରେ ବହୁତ ଭାବରେ ପରିବର୍ତ୍ତନ ଆସିବା ଆବଶ୍ୟକ କାରଣ ମୁଁ ଭାବୁଛି ମାନେ ଆମର ଓଡ଼ିଶାରେ ଥିବା ମନୋରଞ୍ଜନ କାର୍ଯ୍ୟ ବହୁତ ଭଲ ହେଉଛି କିନ୍ତୁ ଆମର ଭାରତରେ ମନୋରଞ୍ଜନ କାର୍ଯ୍ୟରେ ବହୁତ ଅଶ୍ଳୀଳତା ବ୍ୟବାହର କି ଅଶ୍ଳୀଳତା ବସ୍ତ୍ର ଏହିସବୁ ବ୍ୟବହାର ହେଉଛି ଆମେ ସ୍ୱାଧୀନର ବହୁ ବର୍ଷ ଆଗରେ ପହଞ୍ଚି ସାରିବା ପରେ ମଧ୍ୟ ଆମେ ପାଶ୍ଚାତ୍ୟ ଦେଶକୁ ମାନେ ଦେଖି ଆମେ ସେହି ହିସାବରେ ମନୋରଞ୍ଜନ କାର୍ଯ୍ୟକୁ ମାନେ ଉନ୍ନତମାନର କରିବାକୁ ଚେଷ୍ଟା କରୁଛୁ କିନ୍ତୁ ଆମେ ମନୋରମ କାର୍ଯ୍ୟକୁ ଉନ୍ନତମାନର କରିବା ଦ୍ଵାରା ଆମେ ଆମର ଗାଁ ଗହଳିର ଥିବା ଓଡ଼ିଆର ମାନେ ଓଡ଼ିଆର ଯାହା ଅଛି ପାଲା ଦାସ୍କାଠିଆ ଏହିସବୁକୁ ଆମେ ଭୁଲି ଯାଉଛୁ ଯାହା ଦ୍ଵାରାକି ଆମର ଭବିଷ୍ୟତକୁ ଆସୁଥିବା ପିଲାମାନେ କ'ଣ ଶିଖିବେ ପାଲା କାର୍ଯ୍ୟ ପାଲା କାର୍ଯ୍ୟ ଏହିସବୁଗୁଡ଼ିକ କଲେ ଏହିସବୁଗୁଡ଼ିକ କଲେ ଆମେ ବହୁତ ଭଲ ପରିମାଣରେ ମାନେ ବ୍ୟବାହର ଶିଖିପାରିବା ଓ ପିଲାମାନଙ୍କୁ ବି ଆମେ ଶିଖେଇ ପାରିବା ତେଣୁ ମାନେ ଆମର ମନୋରଞ୍ଜନ ଶିଳ୍ପ ଯେତେ ଉନ୍ନତମାନର ହେଲେ ବି ଆମେ ଆମର ଗାଁ ଗହଳିରେ ପାଲା ଦାସ୍କାଠିଆ ଏହିସବୁକୁ ଆମେ କରିବା ଆବଶ୍ୟକ ଯାହା ଦ୍ଵାରାକି ପିଲାମାନେ ପୌରାଣିକ କଥା କି ଭାଗବତ ଗୀତା ଏହିସବୁ ବିଷୟରେ ଜାଣିବେ ଏହିସବୁ ଜାଣିଲେ ନୂତନ ସ୍ଵାଧୀନ ବିଷୟବସ୍ତୁଗୁଡ଼ିକ ଯେମିତିକି ମାନେ ଆମେ ନୂତନ ସ୍ଵାଧୀନ ପରିକା ଆମେ ବ୍ୟବହାର କରୁଛେ ଯେମିତିକି ଆମର ମନୋରଞ୍ଜନ କାର୍ଯ୍ୟରେ ଆମେ ମାନେ ଭଲ ବସ୍ତ୍ର ବ୍ୟବାହର କରୁ ନାହେଁ ତ ଯାହାକି ଆମର ଓଡ଼ିଶାର ମନୋରଞ୍ଜନ ଶିଳ୍ପକୁ ଅଶ୍ଳୀଳତା ଆଡ଼କୁ ନେଇଯାଉଛେ ତେଣୁ ମୁଁ ଚାହୁଁଛି ବା ମୁଁ ଭାବୁଛି କି ଆମ ଓଡ଼ିଶାର ମନୋରଞ୍ଜନ ଶିଳ୍ପଗୁଡ଼ିକୁ ଟିକିଏ ଉନ୍ନତମାନର କରିବା ଓ ପାଶ୍ଚାତ୍ୟ ଦେଶର ମନୋରଞ୍ଜନ କାର୍ଯ୍ୟକୁ ଆମେ ଦେଖି ଆମେ ଆମର ଦେଶର ମନୋରଞ୍ଜନ କାର୍ଯ୍ୟକୁ ଉନ୍ନତ କରିବା କିନ୍ତୁ ଆମେ ତାଙ୍କର ବସ୍ତ୍ରକୁ ମାନେ ସେହିପରି ବସ୍ତ୍ର ଆମେ ପିନ୍ଧିବାନି କାରଣ ଆମେ ଆମର ମାନେ ଥିବା ଓଡ଼ିଆର ବସ୍ତ୍ର ବ୍ୟବହାର କଲେ ଆମର ମନୋରଞ୍ଜନ ଶିଳ୍ପ ଉନ୍ନତମାନର ହେବ ଓ ଆମ ପିଲାମାନେ ବି ଭଲ ଭଲ ବ୍ୟବହାର ଶିଖିପାରିବେ